ଆମ ଅଞ୍ଚଳରେ ପ୍ରାକୃତିକ ସମ୍ପଦ ହେଉଛି ପାହାଡ଼ ଜଙ୍ଗଲ ଓ ସେହି ପାହାଡ଼ରୁ ପଥର ଘର କାମରେ ଲାଗିଥାଏ ଓ ବାହାରକୁ ମଧ୍ୟ ପଠାଯାଇଥାଏ ଜଙ୍ଗଲରୁ କାଠ ମିଳି ସେହି କାଠକୁ ଖଟ ଟେବୁଲ୍ ଚେୟାର୍ ଗଡ଼୍ରେଜ୍ ଇତ୍ୟାଦି ତିଆରି କରାଯାଇଥାଏ ଓ ଜଙ୍ଗଲରୁ ଝୁଣା ମଧ୍ୟ ଘର ପୂଜାରେ କାମ ଦିଏ ଓ ଔଷଧ ମଧ୍ୟ ମିଳିଥାଏ ଗଛ ଜାଳେ ଗଛ କାଠ ଜାଳେଣି ପାଇଁ ମଧ୍ୟ କାମ ଦିଏ ଓ ସେଇ ଗଛ ଗଛରୁ ଆମେ ଫୁଲ ଫଳ ମଧ୍ୟ ପାଉ ଓ ଗଛରୁ ଆମେ ଅକ୍ସିଜେନ୍ ମଧ୍ୟ ପାଉ ଗଛ ବିନା ଆମେ ବଞ୍ଚି ପାରୁ ନାହୁଁ ଗଛ ପାଇଁ ମଧ୍ୟ ବର୍ଷା ହେଉ ହେଉଥାଏ